ହଁ ମ୍ୟାମ୍ ନମସ୍କାର୍ ଆଉ ମୁଁ ବିଶ୍ୱଜିତ୍ ମୁଦୁଲି କହୁଥିଲି କୋରାପୁଟ୍ରୁ ମୋତେ ପେଟ ବଥା ହୋଉଛି ଗୋଡ଼ହାତ ପୁରା ପେନ୍ ହେଉଛି ମୁଁ ସାର୍ ଡକ୍ଟର୍ଙ୍କ ସହ କଥା ହୋଇପାରିବି କି ହଁ ମୁଁ ବାହାରୁ ଖାଇଦେଇଥିଲି ତ ସେଥିପାଇଁ ପେଟ ପେନ୍ ବହୁତ ହେଉଛି ତ ଝାଡ଼ାବାନ୍ତି ବି ତାପରେ ଗୋଡ଼ହାତ ପେନ୍ ବହୁତ ହେଉଛି ଆଜ୍ଞା ସାର୍ ଡକ୍ଟର୍ କେତେବେଳକୁ ଆସିବେ ଆସିଲା ପରେ ମୁଁ କେତେ ବେଳକୁ ଆସିବି କ'ଣ କିଛି ଡକୁମେଣ୍ଟ୍ କିଛି ଆଣିବାକୁ ପଡ଼ିବ ନା ଆସିବି ନର୍ମାଲ୍ରେ ଆଉ ମେଡିସିନ୍ କ'ଣ ଅଛି ପ୍ରାଇଭେଟ୍ରେ କିଣିବାକୁ ପଡ଼ିବ ନା ଗମେଣ୍ଟ୍ରେ କିଛି ମିଳିପାରିବ ମୁଁ କୋରାପୁଟ୍ ଜିଲ୍ଲା ତାପରେ ଗାଁ ର ସେ ଭିତରକୁ ଅଛି ତ ଦୟାନିଧି ଗଡ଼ା ଆଡ଼େ ଅଛି ଆମ ଗାଁ ଟା ସେଥିପାଇଁ ମୋ ଆଖିଗୁଡ଼ା ବହୁତ ବଥା ହେଉଛି ଆମ୍ବୁଲାନ୍ସ କରିବି ଆଉ ଅସୁବିଧା ଆଜ୍ଞା ଆଜ୍ଞା ହଁ ତ ମୁଁ ସେଇଟା ହିଁ କହୁଥିଲି ତାପରେ ମାନେ ଡକ୍ଟର୍ ଥିବେ ନଥିବେ ଟାଇମିଂଟା ଜଣାନାହିଁ ନାଁ ସେଥିପାଇଁ ସେଥିପାଇଁ ବୋଲି ଆପଣଙ୍କୁ ଫୋନ୍ କଲି ଡକ୍ଟର୍ କେତେବେଳେକୁ ଆସିବେ କ'ଣ ବୋଲି ଜାଣିବାକୁ ଚାଁହୁଥିଲି

ଡକ୍ଟର୍ ବାହାରୁ ଆସୁଛନ୍ତି ନା ମୁଁ ଆମର ଏମିତି ଲୋକାଲ୍

ଆଉ ମ୍ୟାଡାମ୍ ରଖୁଛି ହେଲେ ସାରେ ଆସିଲେ ଫୋନ୍ କରିବେ ଆପଣ ଟିକେ